ସାଧାରଣତଃ ଆଜିକାଲି ଚାଷମାନେ ତ ଚାଷ କରିକିନି ଲୋନ୍ଫୋନ୍ କରି ଚାଷ କରୁଛନ୍ତି ଚାଷରୁ ତ କିଛି ଉତ୍ତୀର୍ଣ୍ଣ ହେଉନାହାନ୍ତି ବିଷ ଖାଇ ଆତ୍ମହତ୍ୟା କରୁଛନ୍ତି ସାଧାରଣତଃ ନବେ ପରସେଣ୍ଟ୍ ଲୋକ ଆମ ଓଡ଼ିଶାରେ ଚାଷ କରିକି ତ ଆତ୍ମହତ୍ୟା କରୁଛନ୍ତି ଆଉ ପଶୁପାଳନ ଫାର୍ମ ଯୋଉମାନେ କରୁଛନ୍ତି ଗାଈଗୋରୁ ଯୋଉମାନେ ରଖୁଛନ୍ତି ସେମାନେ ବି ଫାର୍ମ କରୁଛନ୍ତି ସେମାନେ ବି ଉର୍ତ୍ତୀର୍ଣ୍ଣ ହେଉନାହାନ୍ତି ସେମାନେ କର୍ଯଧାର୍ରେ ବି ବୁଡ଼ି ମରୁଛନ୍ତି ଲାଷ୍ଟ୍କୁ ଲାଷ୍ଟ୍ ମୋମେଣ୍ଟ୍କୁ ଆତ୍ମହତ୍ୟା କରିବାକୁ ପୁରା ବାଉଣ୍ଡ୍ ପୁରା ସିଓର୍ ପୁରା ଆଉ ଲାଭ ତ ପାଇପାରୁ ନାହାନ୍ତି ପଶୁପାଳନରେ ବି ଲାଭ ପାଇପାରୁ ନାହାନ୍ତି ବାର୍ଡ଼ ଫ୍ଲୁ ହେଲା ତ କୁକୁଡ଼ା ସବୁ ଛାଡ଼ିଦେଲେ ବାର୍ଡ଼ ଫ୍ଲୁ ହେଲା ଆଉ ବେପାର ତ ବନ୍ଦ ରହିଗଲା ଆଉ କିଛି ବେନିଫିଟ୍ ଲାଭ କିଛି ପାଉନାହାନ୍ତି ଚାଷରେ ଚାଷ କଲେ ଲକ୍ଷେ ଦୁଇ ଲକ୍ଷ ଟଙ୍କାରେ କୃଷି ଲୋନ୍ ଆଣିଲୁ କୃଷକକୁ ଦେଖେଇ ପାରିଲୁନୁ ଧାନ କି ଫସଲ ଯୋଉ କଲୁ କୃଷକକୁ ତ ଦେଖେଇ ପାରିଲୁନୁ ଆଉ ଏତେ କରଜ କରିଛୁ ମୁଣ୍ଡ ଉପରେ ଥାଏ ସେଠୁ ଆତ୍ମହତ୍ୟା କରିବାକୁ ପୁରା ବାଧ୍ୟ କୋଉଠୁ ଏତେ ପଇସା ଆଣିବୁ ତ ଲସ୍ ଉପରେ ଲସ୍ ହେଉଛି ପଶୁପାଳନରେ ବି ସେଇ ଲସ୍ ହେଉଛି କୁକୁଡ଼ା ଯଦି ବାର୍ଡ଼ ଫ୍ଲୁ ହେଲା ସବୁ କୁକୁଡ଼ା ଯାକ ଛାଡ଼ିଦେଲୁ ଆଉ ଲାଭ ଆମେ କୋଉଠୁ ପାଉଛୁ କୋଉଠି ବି କିଛି ବେନିଫିଟ୍ ଆମେ ପାଇପାରୁ ନାହୁଁ ମୁଁ ଯଦି ବାହାରେ ରହିବି କିଛି ଦିନ ଗାଈଗୋରୁ ପଶୁମାନଙ୍କର କୃଷି ବି ଯୋଉ ମୁଁ ସେବା ତ କରିପାରିବିନି ନା ଆଉ ମୁଁ ତ ଗାଁ'ରେ ରହୁଛି ନା ଆଉ ଘରେ ଆଉ କରିବି କେମିତି ଆଉ ଗାଈଗୋରୁଙ୍କର ସୁସ୍ଥ ପରିବେଶ ରଖ ଗାଈଗୋରୁ